ଆମର ପ୍ରଥିମ ପାନୀୟ ପାଇଁ ହେଲା ଜଳ ବହୁତ ଗର୍ବିତ ହେତିପାଇଁ ମୁଖ୍ୟ ହେଲା ଜଳ ଜଳ ଚାହିଦା ରେ ଆମେ ଧାନ ବିରି ମୁଗ କୋଳଥ ମାଣ୍ଡିଆ ଏ ସବୁ ଉତ୍ପାଦନ ପାଉ ଜଳ ହେଲା ଆମର ମୁଖ୍ୟ ଭୂମିକା ଏବଂ ପାନୀୟ ପାଇଁ ମୁଖ୍ୟ ସେଥିପାଇଁ ଜଳ ବିନା କେହି ବଞ୍ଚି ପାରନ୍ତି ନାହିଁ ତେଣୁ ଜଳ ହେଲା ଆମର ମୁଖ୍ୟ ସେଥିପାଇଁ ଆମେ ଜଳ ବିନା କୌଣସି ଭାବରେ ଆମେ ରହିପାରିବୁ ନାହିଁ ସେଥିପାଇଁ ଜଳକୁ ଆମେ ବହୁତ ଗର୍ବିତ ମନେକରୁ